ବର୍ତ୍ତମାନ ସମୟରେ ବିଜୁଳି ଏକ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ରହିଛିପ୍ରାୟ ସମସ୍ତଙ୍କ ଜୀବନ ଧାରଣରେ ବିଜୁଳି ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ରହିଛି କାରଣ ବିନା ବିଜୁଳିରେ କୌଣସି କାର୍ଯ୍ୟ କରିବା ସମ୍ଭବପର ହେଉନାହିଁ ସମସ୍ତଙ୍କ ଘରେ ବିଜୁଳି ନ ରହିଲେ ସେମାନଙ୍କ ମନ ବୀତସ୍ପୃର ହେଉଛି ଆଉ ଯେଉଁ ବିଜୁଳି ବର୍ତ୍ତମାନ ସବୁ ସମୟରେ ସବୁ ସ୍ଥାନରେ ସମାନ ଭାବରେ ମିଳିପାରୁନାହିଁ ବର୍ତ୍ତମାନ ଯଦି ଦେଖିବା ପ୍ରାୟ ସମସ୍ତଙ୍କ ସମସ୍ତ ଗାଁରେ ଆଭରେଜ ଶହେ ଆଭରେଜ ଚବିଶି ଘଣ୍ଟା ରୁ କୋଡ଼ିଏ ଘଣ୍ଟା ବିଜୁଳି ରହୁଛି ଆଉ ସେହି ବିଜୁଳି ସେହି ବିଜୁଳି ହେଉଛି ବିଭିନ୍ନ ଋତୁରେ ମଧ୍ୟ ବହୁତ ଅସୁବିଧା କରୁଛି ଧରାଯାଉ ଖରାଦିନରେ ବିଜୁଳି ଅଧିକ କଟିଲେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସେହି ସମସ୍ୟା ଭିତରେ ଯଦି ଦେଖିବା ଲୋକମାନେ ପ୍ରଥମତଃ ଫ୍ୟାନ୍ ବୁଲାଇ ପାରୁନାହାନ୍ତି ଏସି ବ୍ୟବହାର କରିପାରୁନାହାନ୍ତି କୁଳର ବ୍ୟବହାର କରିପାରୁନାହାନ୍ତି ସେମାନେ ମୋବାଇଲ ମଧ୍ୟ ଚାର୍ଜ କରିପାରୁନାହାନ୍ତି ତା ଛଡ଼ା ବିଭିନ୍ନ ଦୈନନ୍ଦିନ ଜୀବନରେ ଫ୍ରୀଜ ଆଉ ଟେଲିଭିଜନ ମଧ୍ୟ ଚଳାଇ ପାରୁନାହାନ୍ତି ଆଉ ଯଦି ଦେଖିବା ଶୀତ ଦିନରେ ବିଜୁଳି କାଟିଲେ ଏତେ ଅସୁବିଧାର ସମ୍ମୁଖୀନ ହୋଇ ପାରୁନାହାନ୍ତି କାରଣ ଶୀତ ଦିନରେ ଫ୍ୟାନ୍ର ଆବଶ୍ୟକତା ନଥାଏ ଫ୍ରୀଜର ଆବଶ୍ୟକତା ନଥାଏ ଆଉ କୁଲରର ଆବଶ୍ୟକତା ନଥାଏ ତେଣୁ ବିଜୁଳି ବିଜୁଳି ବିଭିନ୍ନ କଳକାରଖାନରେ ବିଜୁଳିର ଉପାଦେୟତା ନିହାତି ରହିଛି ଯଦି ବିଜୁଳି ଅଧିକ କଟିବ ଇଣ୍ଡଷ୍ଟ୍ରି ଚାଲି ପାରିବ ନାହିଁ କଳକାରଖାନା କଳକାରଖାନା ବନ୍ଦ ହେଇଯିବ ଗାଡ଼ି ମଟର ମଧ୍ୟ ଚାଲି ପାରିବ ନାହିଁ ବିଭିନ୍ନ ଫ୍ୟାକ୍ଟ୍ରି ଚାଲି ପାରିବ ନାହିଁ ତେଣୁ ଏହି ଯେଉଁ ବିଜୁଳି ବର୍ତ୍ତମାନ ସମୟରେ ସମସ୍ତଙ୍କ ଜୀବନ ଧାରଣରେ ସମସ୍ତଙ୍କ ଜୀବିକା ଅର୍ଜନରେ ବିଜୁଳି ନିହାତି ଭାବେ ରହିବା ଆବଶ୍ୟକ ଏହି ଏହି ବିଜୁଳିଟି ଏହି ବିଜୁଳି ଚବିଶ ଘଣ୍ଟା ରୁ ଚବିଶ ଘଣ୍ଟା ରହିଲେ ଲୋକମାନଙ୍କର ଜୀବନ ସଠିକ୍ ଢଙ୍ଗରେ ଚାଲିବ ଆଉ ସେମାନଙ୍କର ଜୀବନର ଜୀବନ ଧାରଣର ମାନରେ ମଧ୍ୟ ଉନ୍ନତି ହେବ ଏହି ବିଜୁଳି ଦ୍ୱାରା